ବ୍ରହ୍ମାଣ୍ଡ ବିଷୟରେ ସବୁକିଛି ଜଣା ନାହିଁ ଅଳ୍ପ କିଛି ଟି ଭି ମାଧ୍ୟମରେ ଜାଣିଥିବାରୁ ତାହା ମୁଁ ଯାହା କିଛି କହିପାରିବି କହୁଛି ଏକ କାଳଛିଦ୍ର ହେଉଛିି ଏକ ସ୍ଥାନ ଯେଉଁଠାରେ ମାଧ୍ୟକର୍ଷଣ ଏତେ ଟାଣ ଯେ ଆଲୋକ ମଧ୍ୟ ବାହାରି ପାରେ ନାହିଁ ମାଧ୍ୟାକର୍ଷଣ ଏତେ ଶକ୍ତିଶାଳୀ କାରଣ ପଦାର୍ଥ ଏକ କ୍ଷୁଦ୍ର ସ୍ଥାନରୁ ଚିପି ଦିଆଯାଇଛି ଏକ ତାରା ମରିଗଲେ ବି ମାରିଲା ବେଳେ ଏହା ହୋଇପାରେ କାରଣ ଯେକୌଣସି ଆଲୋକ ବାହାରିପାରେ ନାହିଁ ଲୋକମାନେ କଳାଛିଦ୍ର ଦେଖିପାରିବେ ନାହିଁ ଏକ କୀଟନାଶକ ଆମ ବ୍ରହ୍ମାଣ୍ଡର ଦୁଇଟି ଦୂର ବିନ୍ଦୁ ମଧ୍ୟରେ ଏକ ନାଟେଲ ପରି ଜାତ ଯାହା ଯାତ୍ରା ସମୟକୁ ଗୋଟିଏ ପୁଣି ଟିଏ ଅନ୍ୟ ସ୍ଥାନକୁ କାଟି ଗୋଟିଏ ଗ୍ୟାଲେକ୍ସିରୁ ଅନ୍ୟ ଏକ ଲକ୍ଷ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଯାତ୍ରା କରିବା ପରିବର୍ତ୍ତେ ସଠିକ୍ ବ୍ୟବସ୍ଥାରେ ଜଣେ ଗୁରୁ ତଥ୍ୟଗତ ଭାବରେ ଏକ ହୋମ ହୋଲ ୱର୍ମ୍ ହୋଲ୍ ବ୍ୟବହାର କରି ଯାତ୍ରା ସମୟକୁ ଘଣ୍ଟା କିମ୍ବା ମିନିଟ୍ ପର୍ଯ୍ୟନ୍ତ କାମ କରିପାରେ ବ୍ରହ୍ମାଣ୍ଡର ଉତ୍ପତ୍ତି ଗୋଟିଏ ଲାଭାର ଉତ୍ପତ୍ତି ହୋଇଥାଏ ବ୍ରହ୍ମାଣ୍ଡ ତ ଭାବିବା ସମ୍ଭବପର ନୁହେଁ